ହ୍ୟାଲୋ ହଁ ବିଜୟ ଦୋକାନୀ ହଁ ହଁ ଆସିଛି ନୂଆ ନୂଆ ଡ୍ରେସ୍ ଆସିଛି

ଆପଣ ସିନା ଆସିଲେ ଦେଖିଲେ ଦାମ୍ କହିବେ ଦେଖିକି ଆପଣ ସିନା ଦେଖିଲେ ରେଟ୍ଟା କହିବା କେତେ କ'ଣ ଆପଣ ନ ଆସିକି ରେଟ୍ଟା କେମିତି କହିବା

ହଁ ମାନେ କ'ଣ କ'ଣ ଡ୍ରେସ୍ ନେବ

ଫୁଲ୍ ପ୍ୟାଣ୍ଟ୍ ମାନେ କେଉଁ କମ୍ପାନୀର ଯାହା ହେଲେବି ଫୁଲ୍ ପ୍ୟାଣ୍ଟ୍ ଚାରିଶହ ପାଞ୍ଚଶହ ପଡ଼ିବ ଆଉ ସାର୍ଟ୍ ଯାହା ହେଲେ ଆଠଶହ ହଜାରେ ହଜାରେ ଆଉ ହାପ୍ ପ୍ୟାଣ୍ଟ ଦୁଇଶହ ଅଢ଼େଇଶହ ଭିତରେ ପଡ଼ିବ ଆଉ ଟିସାର୍ଟ ହେଇ ହଜାରେ ପନ୍ଦରଶହ ଭିତରେ ଦେଖିଲାଠୁ କମ୍ପାନୀ ଦେଖିକି ସିନା ଆମେ କହିବା ଆପଣ ଆସିବେ ଦେଖିବେ ଦେଖିଲେ କେଉଁ କମ୍ପାନୀ ନେବେ କେଉଁ ଜିନିଷଟା ନେବେ ସେ ଅନୁସାରେ ଆମେ ରେଟ୍ କହିବା

ଏବେ ଏବେ ଭଲ ଭଲ ନୂଆ ନୂଆ ମାଲ୍ ଆସିଛି ଆପଣ ଆସନ୍ତୁ ଦେଖିବେ ତା'ପରେ ନେବେ ଆଉ ହଁ ଆପଣ ଆସିବେ ଦେଖିବେ ଆମେ ଦାମ୍ କହିବୁ ଯଦି ଆପଣଙ୍କୁ ରେଟ୍ ପୋଷେଇଲା ଆପଣ ନେବେ ଯଦି ରେଟ୍ ନ ପୋଷେଇଲା ନ ନେବେ କିନ୍ତୁ ଦେଖିବେ ନା ହଁ ଜିନିଷ ଭଲ ଆସିଛି ସବୁ ଶାଢ଼ୀ ଆସିଛି ଭଲ ଭଲ ଶାଢ଼ୀ ଆସିଛି ପ୍ୟାଣ୍ଟ୍ ଆସିଛି ଝିଅ ପିଲା ୱାନ୍ ଥାର୍ଡ଼୍ ପ୍ୟାଣ୍ଟ୍ ସାର୍ଟ୍ ଆସିଛି ଆଉ ଲେହେଙ୍ଗା ଆସିଛି ସବୁ ଭେରାଇଟି ଆସିଛି ସବୁ ଭେରାଇଟି ଆସିଛି ଆପଣ ଆସନ୍ତୁ ଆସିକି ଦେଖିବେ ଜିନିଷ ସବୁ ଦେଖିବେ ତା'ପରେ ଯଦି ଆପଣଙ୍କୁ ରେଟ୍ ପୋଷେଇଲା ତା'ହେଲେ ଆପଣ ନେବେ ଯଦି ନ ପୋଷେଇବ ଅ ହଉ